ମାଛ ଧରିବା ସମୟରେ ଆମେ ଅନେକ କୌଶଳ ବ୍ୟବହାର କରିଥାଉଁ ଯେମିତି ମାଛ ଧରିବା ପାଇଁ ଅନେକ ପ୍ରକାର ଜାଲ ଗୁଲିଜାଲ ଫାଡ଼ି ଜାଲ ମଶାରି ଜାଲ ବ୍ୟବହାର କରିଥାଉ ଏବଂ ମାଛ ଧରିବା ଯିବା ପୂର୍ବରୁ ଆମେ ଗୋଟିଏ ପ୍ରସ୍ତୁତି କରିଥାଉଁ ଯେମିତିକି ଅନେକ ଲୋକ ସାଙ୍ଗରେ ମିଶି ମାଛ ଧରିବା ପାଇଁ ପୂର୍ବଦିନରୁ ଆମେ ସମସ୍ତେ ସମୁଦ୍ର ବା ନଦୀକୁ ଯାଇ ପ୍ରଥମେ ଦେଖିଥାଉଁ ଯେ କେଉଁ ଜାଗାରେ କେମିତି ମାଛ ଅଛି ତା' ପରଦିନ ଆମେ ସମସ୍ତେ ମିଶିକି ନିଜ ନିଜ ଖାଇବା ପାଇଁ ଖାଦ୍ୟ ଯେମିତିକି ପଖାଳ ଭାତ ନେଇକରି ଯାଇଥାଉଁ ଏବଂ ନିଜ ସାଥିରେ ପାଣି ବୋତଲ ମଧ୍ୟ ନେଇଥାଉଁ ଓ ମାଛ ଧରିବାକୁ ଯିବା ପାଇଁ ଗୋଟିଏ ପ୍ରକାର ପ୍ରସ୍ତୁତ କରି ରଖିିଥିବୁ ରଖିଥିବୁଁ ଜାଲମାନଙ୍କ ସାଥିରେ ନେଇଥାଉଁ ଓ ସେହି ସମୁଦ୍ର ସମୁଦ୍ର ବା ନଦୀକୁ ଆମେ ମାଛ ଧରିବା ପାଇଁ ଯାଇଥାଉଁ ସେଠିକି ଯାଇ ଆମେ ମାଛ ଧରିଥାଉଁ ଓ ମାଛ ଧରି ସରିଲା ପରେ ତାକୁ ଗୋଟିଏ ପ୍ୟାକେଟରେ ଭରିଥାଉଁ ଓ ଜାଲମାନଙ୍କୁ ସଜାଡ଼ି କରିଥାଉଁ ଏବଂ ସମୁଦ୍ର ବା ନଦୀରେ ଛଅ ଘଣ୍ଟାରୁ ସାତ ଘଣ୍ଟା ରହିଥାଉଁ